ମୁଁ ମୋ ବଗିଚାରେ ପରିବା ଚାଷର ବହୁତ ଭଲ ଭାବରେ ଦେଖାଶୁଣା କରେ ଯେମିତିକି ମୋତେ ବଗିଚାରେ ବହୁତ ଭଲଲାଗେ ଗଛ ଲଗେଇବା ଭଲ ଗଛ ଲଗେଇବା ଗଛ ଲଗେଇବା ସେଥିପାଇଁ ମୁଁ ମୋର ବାରି ପଛପଟେ ବଗିଚା ଟିଏ କରିଛି ତାହାର ସବୁବେଳେ ଭଲ ସେ ଯତ୍ନ ନିଏ ବନ୍ୟଜନ୍ତୁର ଆବଶ୍ୟକତା ସହିତ ଆମର ଉଦ୍ଭିଦର ଆବଶ୍ୟକତାକୁ ମଧ୍ୟ ସନ୍ତୁଳିତ କରେ ଯେମିତିକି ଆମର ସମସ୍ତେ ଆବଶ୍ୟକତା ହୋଇଥାନ୍ତି ଗଛ ଏବଂ ଫୁଲ ଗଛ ଫଳ ଗଛ ରହିଲେ ଆମର ନିଶ୍ୱାସ ପ୍ରଶ୍ୱାସରେ ମଧ୍ୟ ଆବଶ୍ୟକ ରୁହେ ଏବଂ ବନ୍ୟଜନ୍ତୁ ମଧ୍ୟ ଆବଶ୍ୟକ ଥାଆନ୍ତି କାହିଁକିନା ଆମେ ଗାଈଗୋରୁ ସମସ୍ତେ ଆମର ସମସ୍ତେ ରହିବା ଆବଶ୍ୟକ ସେଥିପାଇଁ ବନ୍ୟଜନ୍ତୁଙ୍କର ସେମାନେ ଯେମିତି ଗଛପତ୍ର ଅଧିକା ବେଳେବେଳେ ମାରିଦିଅନ୍ତି ସେଇଗୁଡ଼ିକ ଆମେ କେବେ କରିବାକୁ ଦେଉନୁ ବନ୍ୟଜନ୍ତୁଙ୍କୁ ବନ୍ୟଜନ୍ତୁ କେମିତି ବଗିଚାରେ ସୁରକ୍ଷିତରେ ରହିବେ ତାଙ୍କ ପାଇଁ ଆକ୍ରମଣ ହେବନି ସେଥିପାଇଁ ମଧ୍ୟ ଦେଖାଶୁଣା କରିଥାଉ